ଆଜ୍ଞା ଆଜ୍ଞା

ଆପଣ ବ୍ରହ୍ମପୁର ବସ୍ ଷ୍ଟାଣ୍ଡରେ ଅଛନ୍ତି ନା ଆଉ କୁଆଡ଼େ କୁଆଡ଼େ ମୁଭ୍ମେଣ୍ଟ କରିବେ ଆଚ୍ଛା କେନ୍ଦ୍ରାପଡ଼ା ବାହାରିଲେ ଆପଣ ଯଦି ପୁରୀ ଖାଇବାକୁ ଇଚ୍ଛା କରୁଛନ୍ତି କି ଉପମା ଖାଇବାକୁ ଇଚ୍ଛା କରୁଛନ୍ତି ତା'ହେଲେ ଓଡ଼ିଶାର ପ୍ରସିଦ୍ଧ ଖାଦ୍ୟ ତେଣୁ ଉପମାରେ ଆମର ଯେହେତୁ ନ୍ୟାଚୁରାଲ୍ ଜିନିଷଟା ରହୁଛି ସୁଜି ମଟର ବାଦାମ ଫାଦାମ ପଡ଼ି କରି ହେଉଛି ଏଇଟା ଆକ୍ଚୁଆଲି ତେଲ ତେଲରେ ତିଆରି ହେଉନି ଯେହେତୁ ନ୍ୟାଚୁରାଲ୍ ଫୁଡ୍ସ ଏଇଟା ବହୁ ପ୍ରକାର ଯେଉଁ ସବୁ ଆସୁଛନ୍ତି ପର୍ଯ୍ୟଟକ ମାନେ ଏଇ ଖାଦ୍ୟଟାକୁ ବହୁତ ପସନ୍ଦ କରୁଛନ୍ତି କାହିଁକି ନା ଦେହ ପ୍ରତି ଏଇଟା ହିତକର ତେଣୁ ୱିଦ୍ ଆଉଟ୍ ତେଲରେ ନ ଖାଇ କିରି ଏଇଟା ଖାଇଲେ ଦେହଟା ଆପଣଙ୍କ ସନ୍ତୁଳିତ ରହିବ ଆଉ ପାଟିରେ ବି ସ୍ଵାଦ ଲାଗିବ ଅଲ୍ରେଡି ଅଲ୍ ଅଲ୍ ଭେଜିଟେବଲ୍ସ ପଡ଼ି କରି ଏଇଟା ଉପମା ତିଆରି ହେଉଛି ଏଇଟା ଏଇଟା ଆପଣଙ୍କ ପୁରୀରେ ଯଦି ବ୍ରହ୍ମପୁରୁ ଆସିବେ ପୁରୀ ପୁରୀ ସିଟି ଉପରେ ମିଳିପାରିବ ଯଦି କେନ୍ଦ୍ରାପଡ଼ା ଆସିବେ କେନ୍ଦ୍ରାପଡ଼ାରେ ମିଳିପାରିବ ତେଣୁ ଏଇଟା କୌଣସି ତେଲରେ ଏଇଟା ତିଆରି ନାହିଁ ତେଣୁ ଯେତେକ ପର୍ଯ୍ୟଟକ ଆପଣ ବ୍ରହ୍ମପୁର ସିଧା ପଳାଇ ଆସିବେ ଚିଲିକା ଚିଲିକାରୁ ପୁରୀ ଆସିବେ ପୁରୀରୁ ଭୁବନେଶ୍ୱର ଆସିବେ ଭୁବନେଶ୍ୱରରୁ ଟୁୱାର୍ଡସ୍ କଟକ ଦେଇ କରି କେନ୍ଦ୍ରାପଡ଼ା ଆସିବେ ଆପଣ ସେ ବ୍ରହ୍ମପୁର ରୋଡ଼୍ରେ ଚିଲିକାରେ ଚିଲିକାରେ ଖାଦ୍ୟ ବି ମିଳିପାରିବ ଆପଣଙ୍କୁ ପୁରୀ ହଁ ପୁରୀ ସିଟି ଉପରେ ମିଳିପାରିବେ ପ୍ରାୟତଃ ଓଡ଼ିଶାରେ ଏଟା ଫେମସ୍ ଖାଦ୍ୟ ଅଛି କାହିଁକିନା ଏଥିରେ ନ୍ୟାଚୁରାଲ୍ ଜିନିଷ ଗୁଡ଼ାକ ସବୁ ରହୁଛି ଅଲ୍ ଭେଜିଟେବଲ୍ସ ପଡ଼ିକରି ଏଟା ଦେହ ପାଇଁ ବହୁତ ହିତକର ଅଛି ତ ଆପଣଙ୍କ ପାଟିକୁ ବି ସ୍ଵାଦ ଲାଗିପାରିବ ଭଲ କ୍ୱାଲିଟିର ବି ଦେହ ପ୍ରତି କୌଣସି ହାଇଯେନିକ୍ ଫୁଡ଼୍ ଏଟା ନୁହଁ ଏଟା ନ୍ୟାଚୁରାଲ୍ ଫୁଡ୍ସ ତେଣୁ ଖାଇଲେ ଦେହ ପ୍ରତି ଏଟା ହିତକର ହବ ଆପଣ ଟ୍ରେନରେ ଆସିଲେ ଭୁବନେଶ୍ୱର ହେଉଛନ୍ତି ଆପଣଙ୍କୁ ଲାଷ୍ଟ ଷ୍ଟପେଜ୍ ତେଣୁ ଭୁବନେଶ୍ୱରରୁ ଆପଣଙ୍କୁ ବସ୍ରେ ଆସିବା ଫଳରେ ଡାଇରେକ୍ଟ ବସ୍ରେ ଆସିବେ ତା'ହେଲେ ବସ୍ରେ ବ୍ରହ୍ମପୁର ଠୁ ଭୁବନେଶ୍ୱର ପଳାଇ ଆସିବେ ଭୁବନେଶ୍ୱର ଠୁ କେନ୍ଦ୍ରାପଡ଼ାକୁ ବସ୍ ଅଛି ନହେଲେ ଟ୍ରାଭେଲ୍ସରେ ବି ଆସିପାରିବେ କିଛି ଅସୁବିଧା ନାହିଁ ଯଦି ବୁଲିବାକୁ ଆସୁଛନ୍ତି ତା'ହେଲେ ଟ୍ରାଭେଲ୍ସରେ ବାଇକ୍ ବି ପାଞ୍ଚ ଜାଗା ଦେଖିକରି ଆସିପାରିବେ ତେଣୁ କେନ୍ଦ୍ରାପଡ଼ା ଆସି ମୁଁ ଆପଣ ମୁଁ ଆପଣଙ୍କୁ ଗୁଗଲ୍ ମ୍ୟାପ୍ ପଠାଉଛି ଗୁଗଲ୍ ମ୍ୟାପ୍ରେ ଆପଣ ବି ଆସିପାରିବେ କିଛି ଅସୁବିଧା ନାହିଁ

ଆଜ୍ଞା ଆଜ୍ଞା ଆଜ୍ଞା ନିଶ୍ଚୟ ନିଶ୍ଚୟ ନିଶ୍ଚୟ ପୁରୀ ଉପମା ଖାଦ୍ୟ ପାଖକୁ ଆପଣ ଯେଉଁ ପ୍ରକାର ଖାଦ୍ୟକୁ ପସନ୍ଦ କରିଛନ୍ତି ନିଶ୍ଚୟ ଆମ ପାଖରେ ଆଭେଲ୍ ଅଛି ଖାଦ୍ୟ ବି ମିଳିପାରିବ ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ମ୍ୟାଡ଼ାମ୍